ହ୍ୟାଲୋ ସାର୍ ଆପଣ କ'ଣ ଅଶୋକ ଜେନେରାଲ୍ ଷ୍ଟୋର୍ରୁ କହୁଛନ୍ତି କି ଯଦି ଆପଣ ଅଶୋକ ଜେନେରାଲ୍ ଷ୍ଟୋର୍ରୁ କହୁଛନ୍ତି ତାହେଲେ ମୁଁ ଯେଉଁ ମୋ ଦାମିକା ଏସିଟା ଅର୍ଡ଼ର୍ କରିଥିଲି ସେଇଟା ପାଇଲା ପରେ ମୋତେ ଟିକେ ଭଲ ଲାଗିଥାନ୍ତା କାହିଁକିନା ମୁଁ ସକାଳୁ ବାହାରକୁ ଯାଏ ଏବଂ ସନ୍ଧ୍ୟାରେ ଘରକୁ ଫେରେ ଓ ମୁଁ କଠିନ ପରିଶ୍ରମ କରେ ଏବେ ତ ଖରାଦିନ ଚାଲିଛି ସେଥିପାଇଁ ବହୁତ ଗରମ ହେଉଛି ଯାହାଫଳରେ ମୁଁ ଭଲ ଭାବରେ କାମ କରିପାରୁ ନାହିଁ ଏବଂ ମୁଁ କାମରୁ ଘରକୁ ଫେରିଲା ଘରେ ମଧ୍ୟ ଆଉ ବହୁତ ଗରମ ହେଉଛି ଯାହାଫଳରେ ମୁଁ ଘରେ ରହିପାରୁ ନାହିଁ ଏବଂ ଟିକେ ଭଲ ଭାବରେ ବସି ମଧ୍ୟ ପାରୁ ନାହିଁ ଏଣୁ ମୁଁ ଗୋଟାଏ ଏ ସି କିଣିବା ପାଇଁ ଚାହିଁଛି ତ ସେଥିପାଇଁ ମୁଁ ଜାଣିବାକୁ ପାଇଥିଲି କି ଆପଣଙ୍କର ଜେନେରାଲ୍ ଷ୍ଟୋର୍ରେ ସବୁଠୁ ଅଧିକ ଭଲ ଏ ସି ମିଳିବ ଯାହାଫଳରେ ମୁଁ ଆପଣଙ୍କର ଷ୍ଟୋର୍ରୁ ହିଁ ଏ ସି କିଣିବାକୁ ଚାହୁଁଛି ହେଲେ ମୁଁ ଯେଉଁ ଏସିଟା ନେବି ତାହା ହେଉଛି ସବୁଠୁ ଅଧିକ ଦାମିକା ତ ଯଦି ମୁଁ ଏହି ଏସିଟାକୁ ନେଲି ମୋତେ କିଛି ରିହାତି ମିଳିବ କି ତାହା ଆପଣ ମୋତେ କୁହନ୍ତୁ ତାହା ମୁଁ ଜାଣିବାକୁ ଚାହେଁ ଏବେ ମୁଁ ରଖୁଛି ଧନ୍ୟବାଦ ସାର୍ ମୋତେ ଏତିକି ଟିକେ ସମୟ ଦେଇଥିବାରୁ